ଭାରତ ହେଉଛି ସାର୍ବଭୌମିକ ରାଷ୍ଟ୍ର ତ ଭାରତରେ ସବୁ ଧର୍ମର ଲୋକମାନେ ବସବାସ କରନ୍ତି ହିନ୍ଦୁ ଖ୍ରୀଷ୍ଟିଆନ ମୁସଲିମ୍ ଶିଖ୍ ତ ସବୁ ପ୍ରକାର ତ ହିନ୍ଦୁମାନେ ତ ମନ୍ଦିର ଯାଆନ୍ତି ଆଉ ହିନ୍ଦୁର ଯେତିକି ଆମର ଦେବାଦେବୀ ସବୁ ପୂଜା କରନ୍ତି ହିନ୍ଦୁର ଯେତିକି ପର୍ବପର୍ବାଣି ହୁଏ ତ ଅଲଗା ଧର୍ମର ଲୋକମାନେ ବି ଆସିକି ଦେଖନ୍ତି ମାନେ କେମିତି କ'ଣ ହିନ୍ଦୁର ପୂଜାବିଧି କ'ଣ ହୁଏ ତ ଦେଖନ୍ତି ତ ଅଲଗା ଧର୍ମ ବୋଲି ତାଙ୍କୁ ଆମର ଜାତିଭେଦ କିଛି ନାହିଁ ତ ଆମେ ବି ହିନ୍ଦୁମାନେ ବି ଆମେ ଯାଉ ଅଲଗା ମାନେ ଚର୍ଚ୍ଚ ବି ଯାଉ ଆଉ ଗୀର୍ଜା ବି ତ ଯାଉ ଦେଖିକି ଆସୁ କେମିତି କ'ଣ କରନ୍ତି ତା'ପରେ ସେମାନେ ବି ଆସନ୍ତି ଆମର ବୋଲି ହିନ୍ଦୁ ତ ଇଏ ମନ୍ଦିରକୁ ଆଉ ଏମିତି କ'ଣ ପର୍ବପର୍ବାଣି ହୁଏ ସେଇଠିକି ବି ଆସନ୍ତି ଆଉ ଆମେ ବି ଯାଉ ତ ଜାତି ଭେଦ ବୋଲି କିଛି ନାହିଁ ଆମ ଭାରତରେ ଜଣେ ନାଗରିକ ହିସାବରେ ମୁଁ କହିବି ଯେ ଆମ ଭାରତ ହେଉଛି ସାର୍ବଭୌମିକ ରାଷ୍ଟ୍ର